ଓଡ଼ିଶାର୍ ଭାଷା ହଉଚେ ଓଡ଼ିଆ ଇ ଓଡ଼ିଆ ଭାଷା ସ୍କୁଲ୍ କଲେଜ୍ରେ ଆମେ ପଢ଼୍ସୁଁ ଲେଖ୍ସୁଁ ହେଲେ କହେଲା ବେଲ୍କେ ଆମର୍ ଭାଷା କହେସୁଁ ଓଡ଼ିଶାରେ ବହୁତ୍ଟେ ଜିଲ୍ଲା ଅଛେ ଆର୍ ଜିଲ୍ଲାମାନ୍କର୍ ଭିତ୍ରେ ଗୁଟେ ଗୁଟେ ଆଞ୍ଚଳିକ୍ ଭାଷା ଅଛେ ଯେନ୍ଟାକି ପୁରୀରେ ପୁରୀ ଭାଷା କଟକ୍ରେ କଟ୍କିଆ ଭାଷା ବୌଦ୍ଧ୍ରେ ବୌଦ୍ଧିଆ ଭାଷା ସମ୍ବଲପୁର୍ରେ ସମ୍ବଲପୁରୀ ଭାଷା ବଲାଙ୍ଗୀର୍ରେ କୋଶ୍ଲି ଭାଷା ଇ ଭାଷାରେ ଆମେ କହିସୁଁ ହେଲେ ଓଡ଼ିଆ ଭାଷାକେ ଆମେ ସମ୍ମାନ୍ ଦେସୁଁ ଆର୍ ଓଡ଼ିଶା ହଉଛେ ଓଡ଼ିଆର୍ ଦେଶ ତେଣୁ ଆମର୍ ଭାଷା ହେଉଛେ ଓଡ଼ିଆ